ଧନ୍ୟବାଦ ଅଟୋ ଡ୍ରାଇଭର ଭାଇ ଆପଣ ରାତି ବାରଟାରେ ମୋତେ ସାହାଯ୍ୟ କରି ମୋ ଘରେ ଆଣି ଛାଡ଼ିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ଆପଣ ମୋତେ ପାଞ୍ଚଶହ ଟଙ୍କା ମୂଲ୍ୟ ମାଗିଥିଲେ ମୁଁ ଆପଣଙ୍କୁ ଆଉ ଦୁଇଶହ ଟଙ୍କା ଅଧିକ ଦେଉଛି ଆପଣଙ୍କ ଭଳି ଡ୍ରାଇଭର ଯଦି ଏମିତି ମିଳିବେ ଆମର ତ ଦେଶରେ କୌଣସି ନାରୀ ଆଉ ଅବହେଳା ହେବେ ନାହିଁ ସୁରକ୍ଷିତରେ ଯିବା ଆସିବା କରିପାରିବେ